ଆମ ଦେଶ ଭାରତ ଗଣତନ୍ତ୍ର ନିରପେକ୍ଷ ଭାରତରେ ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପାଲଟି ଯାଇଛି ଏବଂ ଏଥିରେ ରାଜନୈତିକ ଦଳଗୁଡ଼ିକ ଅତ୍ୟଧିକ ମାତ୍ରାରେ ତା'ର ପଦ ମର୍ଯ୍ୟାଦାକୁ ସଦୁପଯୋଗ ନକରି ଦୁରୁପଯୋଗ କରିବାରେ ଲାଗିଛନ୍ତି କିଛି ରାଜନୈତିକ ଦଳଗୁଡ଼ିକ ଯତ୍ଦ୍ୱାରା ଆମ ଦେଶରେ ଅର୍ଥନୈତିକ ବା ସାମାଜିକ ଅସମାନତା ଏବଂ ରାଜନୈତିକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ଆମ ଦେଶରେ ଗଣତନ୍ତ୍ରର ଏକ ବହୁଳ ମାତ୍ରାରେ ବା ସମଗ୍ର ବିଶ୍ୱର ଏକ ନୂତନ ରୂପରେଖ ସୃଷ୍ଟି କରିପାରିଛି ଏ ଗଣତନ୍ତ୍ର ବା ଭାରତବର୍ଷରେ ହୋଇଥିବା ଏଇ ଗଣତନ୍ତ୍ର କିନ୍ତୁ ଏ ଗଣତନ୍ତ୍ର ସବୁଠାରୁ ସଠିକ୍ ଜିନିଷ ହେଉଛିି ପାଞ୍ଚ ବର୍ଷ ମଧ୍ୟରେ ଯେଉଁ ଇଲେକ୍ସନ୍ ବା ଭୋଟ୍ ହେଉଛି ଯଦ୍ଦ୍ଵାରା କୌଣସି ବ୍ୟକ୍ତି ନିଜର ପିଢ଼ି ବା ନିଜର ବଂଶାନୁକ୍ରମିକ ଭାବରେ ଶାସନ କରୁନାହାନ୍ତି ଏହା ଦ୍ୱାରା ଦେଶରେ ସେ ଯେଉଁ ରାଜନୀତିକ ବା ଯେଉଁ ଉଚ୍ଚକୋଟିର ଲୋକମାନେ ଅଛନ୍ତି ସେମାନେ ସଠିକ୍ ଭାବରେ ଦେଶ ଉପରେ ନଜର ରହି ତାଙ୍କର ସୁଚାରୁ ରୂପରେ କିଭଳି ଭାବରେ ଶାସନ କରିବେ ତା'ର ଉପରେ ସେମାନେେ ଚିନ୍ତା କରୁଛନ୍ତି ଏବଂ ଏହା ହେଉଛି ଗଣତନ୍ତ୍ର ସଠିକତା ଏବଂ ଗଣତନ୍ତ୍ରର ଯେଉଁ ନାପସନ୍ଦଗୁଡ଼ିକ ହେଉଛି ଯେ ଗଣତନ୍ତ୍ର

ଲୋକମାନଙ୍କ ଉପରେ ଭରସା କରିକି ଦେଶ ଚଲାଇବା ଯଥା ଥରେ କହିବାକୁ ଗଲେ ଏହା ଠିକ୍ ନୁହେଁ କାରଣ ଶିକ୍ଷାର ମାନ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହାଦ୍ୱାରା ଶିକ୍ଷାର ଅଭାବ ଅଛି ଏବଂ ଆମର ପ୍ରିୟ ରାଜନୀତିକ ନେତାଗୁଡ଼ିକ ହେଉଛନ୍ତି ଯେଉଁମାନେ ସଠିକ୍ ଭାବରେ ଦେଶ ପାଇଁ ବଳିଦାନ ଦେଶ ପାଇଁ ଗୌରବ ଏବଂ ଦେଶ ପାଇଁ ଯେଉଁମାନେ ହିତ କାର୍ଯ୍ୟ କରିଛନ୍ତି ସେହି ରାଜନୀତିକ ଦଳଗୁଡ଼ିକ ସେହି ରାଜନୀତିକ ଦଳରେ ଥିବା ନେତାମାନେ ଆମ ପାଇଁ ପସନ୍ଦ ଯଦି ଆମେ ଏମାନଙ୍କୁ ଭେଟିବୁ ତା'ହେଲେ କହିବୁ ଯେ ଆମ ଦେଶରେ ଶିକ୍ଷାର ଅଭାବ ଯଦ୍ୱାରା ଶିକ୍ଷା ହିଁ ସବୁ କିଛି ଶିକ୍ଷା ଦ୍ୱାରା ଦେଶକୁ ଆଗକୁ ନେଇପାରିବ ଏବଂ ଶିକ୍ଷା ଏଭଳି ହେବା ଉଚିତ୍ ଯାହାକି ଗୋଟେ ମଣିଷର ଶରୀରରେ ଯେ ଯେମିତି ଭାବରେ ଅକ୍ସିଜେନ୍ ଜରୁରୀ ପ୍ରତି ମୁହୂର୍ତ୍ତରେ ସେମିତି ଶିକ୍ଷା ମଧ୍ୟ ମଣିଷ ମାତ୍ରକେ ଶିକ୍ଷା ଜରୁରୀ ଏହା ମୁଁ ପଚାରିବା ପାଇଁ ଚାହିଁବି ଏବଂ ଶିକ୍ଷାର ମାନକୁ ଆହୁରି କିଭଳି ସୁଦୃଢ଼ ହେବ ଦେଶ ପାଇଁ ଆହୁରି କିଭଳି ହିତକାର ହେବ ତା ବିଷୟରେ ମୁଁ ପଚାରିବା ପାଇଁ ଚାହିଁବି